ଆମର ଅଞ୍ଚଲ୍ରେ ଜିଓର ଡାଟା ଦୁଇଶହ ଅନଚାଲିଶି୍ର ପକା ହେସି ତା'ପରେ ଡାଟା ପ୍ୟାକ୍ ପକା ହେସି ପନ୍ଦର ଏବେ ପକା ହଉଛେ କୋଡ଼ିଏ ଆଉ ଭଲ୍ ଚାଲୁଛେ ନେଟୱାର୍କ୍ ବି ଭଲ୍ ପାଇସି ଆଉ ମୋ ପରିଵାର ନେ ବର୍ତ୍ତମାନ ଏବେ ସାତ୍ ଜଣ ଅଛୁ ଆଉ ସମସ୍ତେ ଜିଓ ସେମ୍ ୟୁଜ୍ କରୁଛୁ ଆଉ ଭଲ୍ ସେ ନେଟୱାର୍କ୍ ବି ଭଲ୍ ଆଉସଛେ

ଦାଦାମାନ ଦାଦାମାନେ ବି ସେ ଜିଓ ସିମ୍ ୟୁଜ୍ କରୁଛୁ